ହ୍ୟାଲୋ ହଁ ହଁ ନା ଆମେ ତ ବୋଲୋର୍ ବୁଝିବୁ ବୋଲୁଛୁଁ ଆମେ ପରିବାର ସାଙ୍ଗେ ଯିବୁ ତ ସେଥିଲାଗି ବୋଲୋର୍ କର୍ମା ପାଇଁ ଚାହୁଁଛୁ ତମେ କେବେ ଜାଣିଲ ତିନି ଜଣ ଏଇନା ସବୁ ସୁବିଧା ଅଛି ତ ଆମେ ତିନ୍ ଚାରି ହଜାର ନବୁଁ ସବୁ ମିଳ୍ଛି ତ ଏନ ନାଇ ସେନ ସବୁ ସୁବିଧା ଅଛି ପାନି ବି ସୁବିଧା ଅଛି ୱାଟର୍ବି ଅଛି ଆଉ ଏଇଟା ଯିବା କେ କେତେ ଘଣ୍ଟା ଲାଗ୍ସି ହଁ ତମେ କେମିତି ଯାଇଥିଲ କେନ୍ତା ଲାଗିଲା ସିନା ଭଲ୍ ଲାଗିଲା ସବୁ ସୁବିଧା କିଛି ଅଛି ପିଲାଳିଆ ଆମେ ଏଇଟା ପହେଲା ଯିହୁଁ ବୋଲିଛୁଁ ହଁ ସେଥିଲାଗି ପଚାରୁଛି ପାହାଡ଼ ବି ଅଛି ହଁ ତମେ ଜଗି ଥିଲ କେନ୍ତା ଲାଗିଲା ହଉ ଚାଲୁ ନାହାନ୍ତି ଯିବା ଯେ ବରଗୁଡ଼ି ମିଶେଇ ହଁ ହଁ ଆମେ ବି ଗଲେ ଚଳିବ ହଁ ହଁ ଯିବାଁ ତ ସବୁ ଦେଖିଁ ଦୁଖାଁ କରି ଆସ୍ବାଁ ବୋଲୁଛନ୍ ସବୁ ଦିନ କିନ୍ ଯିଇ ହଉଛି ହଁ ହଁ ଠିକ୍ ଅଛି